ମୋର ବିଶେଷ ଦକ୍ଷତା ହେଲା ରୋଷେଇ ରୋଷେଇ ମୁଁ ବହୁତ ବଢ଼ିଆ ରୋଷେଇ କରେ ବହୁତ ବଢ଼ିଆ ରୋଷେଇ କରିକି ଲୋକମାନଙ୍କ ଖାଇବାକୁ ଦେବା ପିଲାମାନେ ଖାଆନ୍ତି ଖାଇକି ସେ ବହୁତ ଖୁସି ହୁଅନ୍ତି ତାଙ୍କ ଦେହ ବି ଭଲ ରହେ ତା'ପରେ ଗପ ବି ମୁଁ ବହୁତ ସୁନ୍ଦର କୁହେ ଛୁଆମାନେ ଶୁଣନ୍ତି ଖୁସି ପାଆନ୍ତି ମୋ ପାଖକୁ ଆସନ୍ତି ସନ୍ଧ୍ୟା ହେଲା ବେଳେ ମୋତେ ଡାକନ୍ତି ମାଉସୀ ଆସ ଆସ ଗୋଟିଏ ଗପ କହିଦିଅ ମୁଁ ତାଙ୍କୁ ଗପ କୁହେ ସେମାନେ ଖୁସି ହୁଅନ୍ତି ଶୁଣିକି ମୋ ମନ ବି ଖୁସି ହୁଏ ସେମାନେ ଉତ୍ସାହିତ ହୁଅନ୍ତି ମୁଁ ବି ଉତ୍ସାହିତ ହୁଏ ତେଣୁକରି ଗପ ବି ମୋର ଭଲ କହିପାରେ ତାପରେ ରୋଷେଇ ବି ଭଲ କରିପାରେ ଆଇଟମ୍ ଶାଗ ଖରଡ଼ା ଠୁ ଆରମ୍ଭ କରି ଡାଲି ଭାତ ଭଜା ପୋଡ଼ା ସବୁ ଜିନିଷ ମୁଁ ଭଲ ଭାବରେ ଜାଣିଛି କରେ ବା ଖାଇବାକୁ ଦିଏ ସମସ୍ତେ ଖାଇକି ଖୁସି ହୁଅନ୍ତି ମୁଁ ନିଜେ ବି ଖାଇକି ଖୁସି ହୁଏ